ହଁ ନମସ୍କାର କିଏ ହଁ ହଁ ମୁଁ ସେହି ଟିକି ହିଁ କରୁଥିଲି କ'ଣ ହେଲା କୁହନ୍ତୁ ଓହୋ ନିଶ୍ଚୟ ଛାଡ଼ନ୍ତୁ ଆଉ ଟାଇମିଙ୍ଗ୍ ହେଉଛି ସକାଳେ ଛଅଟାରୁ ସାତଟା ଆଉ ସନ୍ଧ୍ୟାରେ ପାଞ୍ଚଟାରୁ ସାତଟାରେ ଅଛି

ହଁ ନିଶ୍ଚୟ ଛାଡ଼ନ୍ତୁ ଫିସ୍ ହେଉଛି ମନ୍ଥଲି ୱାନ୍ ଥାଉଜେଣ୍ଡ୍

ନାଇଁ ସବୁ ପିଲାଠି କ'ଣ ସେଇଟା ଦେଉଛନ୍ତି ତ ସେଇଟା ଫିକ୍ସ ହେଇଯାଇଛି ତ ସେତିକି ଏକା କମ୍ ନାଇଁ ହଁ ହଁ ଜାଣିଛି ଆଚ୍ଛା ହଁ ଠିକ୍ ଅଛି ଛାଡ଼ନ୍ତୁ ହଁ ଛଅଟାରୁ ସାତଟା ମର୍ଣ୍ଣିଂରେ ଆଉ ଇଭିନିଂରେ ପାଞ୍ଚଟାରୁ ସାତଟା ହଉଛି ପିଲାମାନେ ତ ଆସୁଛନ୍ତି ତିରିଶରୁ ଚାଳିଶ ଏମିତି ଆସୁଛନ୍ତି ବୟସ ତା'ର ଦଶ ବର୍ଷ

ହଉ କ'ଣ ଝିଅ ନା ପୁଅକୁ ଛାଡ଼ିବେ ହଁ ଦୁଇ ଜଣକୁ ଛାଡ଼ିବେ କି ଆଚ୍ଛା ଠିକ୍ ଅଛି ଆଚ୍ଛା ଠିକ୍ ଅଛି ଭଲ କଲେ ହଁ ଭଲ କଲେ ହଉ ଭଲ ଅଛି ମୁଁ ମୁଁ ସେହି ଯେଉଁ ଆମର ବସ୍ ଷ୍ଟାଣ୍ଡ୍ ପାଖରେ ଯେଉଁ ଅଛି ନାଇଁ କି ସେ ପାଖରେ ଗୋଟେ ରୁମ୍ ନେଇକି କରୁଛି ହଁ ସେ ସାଇଟ୍ରେ ଗୋଟେ ରୁମ୍ ନେଇକି କରୁଛି ସେଇଠି ପୋଷ୍ଟର୍ ମରା ହେଇଥିବ

ହଜାର ଟଙ୍କା ମାତ୍ର ଜଣଙ୍କ ନାଇଁ ମ୍ୟାଡ଼ମ୍ ହେବନି କି ନା ସମସ୍ତଙ୍କ ନାଁ ଅଛି ନା ସବୁ ପିଲା ସମାନ ନେବା ଅଛି ନହେଲେ କମ୍ପ୍ଲେନ୍ ବି ଆସିପାରେ ଆଡ଼ଭାନ୍ସ କିଛି ନାଇଁ ଆମେ ମନ୍ଥଲି ଏକା ନେଉଛୁ ସରି ମ୍ୟାଡ଼ମ୍ କରି ହେବନି ହଁ ହଁ ଠିକ୍ ଅଛି ହଁ ଆଣି ଛାଡ଼ି ଦିଅନ୍ତୁ ହଁ ହଁ ମୋର ମୋବାଇଲ୍ ନମ୍ବର୍ ରଖିଥାଆନ୍ତୁ ଆଉ କଣ୍ଟାକ୍ଟ୍ କରିକି ଆସିବେ ଯଦି ବା ଜାଣି ନ ପାରବେ ଯଦି ଆଡ୍ରେସେ୍ଟା ଜାଣି ନ ପାରବେ ମୁଁ ଭେଣ୍ଡିସାହିରେ ରହୁଛି ହଁ ଆପଣ ଜାଣିଥିବେ ବୋଧେ

ନାହିଁ ସେମ୍ ଆଉ ଯେତେବେଳେ ଆମର ଡ୍ୟାନ୍ସ କ୍ଲାସ୍ର ରୁଲ୍ ଅଛି କିଛି ନିୟମ ଅଛି ସେ ଫାଷ୍ଟ୍ ଯେତେବେଳେ ଆସିବେ ତା'କୁ ଆମେ ଜଏନ୍ କରାଉ ମାନେ ତା'ର ନାଁ ତୁମର କଲ୍ ସେଣ୍ଟର୍ ନାଁ ତା'ପରେ ଆଉ ତୁମର ଫୋନ୍ ମୋବାଇଲ୍ ନମ୍ବର୍ ଏହି ଯାକ ନୋ ନୋଟ୍ କରିକି ରଖିଥିବୁ କିଛି ପ୍ରୋବ୍ଲେମ୍ ହେଲେ ତୁମକୁ ଆମେ ଜଣାଇ ପାରିବୁ